ଆଜ୍ଞା ନନ୍ଦନ ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି କି ହଁ ଆଜ୍ଞା ମୋତେ ଦୁଇ ପ୍ଲେଟ୍ ଚିକେନ୍ ତରକାରୀ ଦରକାର ଥିଲା ଆଜ୍ଞା ଦୟାକରି ଆପଣ ଦୁଇ ପ୍ଲେଟ୍ ଚିକେନ୍ ତରକାରୀ ମୋତେ କମ୍ ମସଲା ତରକାରୀ ଦୁଇ ପ୍ଲେଟ୍ ପଠେଇଦେବେ